ଟେଲିଭିଜନରେେ ମୋର ପ୍ରିୟ ସୋ ହେଉଛି ଥ୍ରୀ ଇଡିଅଟ୍ସ କାରଣ ଏଥିରେ ଛାତ୍ରର ମନର କଥାକୁ କିପରି ବୁଝିବା ତା ବିଷୟରେ ବର୍ଣ୍ଣନା କରାହୋଇଛି ତାର ନିଜର ଇଚ୍ଛା କ'ଣ ତା ବିଷୟରେ ବର୍ଣ୍ଣନା କରାହୋଇଛି ସିଏ କିପରି ଭାବରେ ପଢ଼ିବାକୁ ଚାହୁଁଛି କ'ଣ ପଢ଼ିବାକୁ ଚାହୁଁଛି ତାର ନିଜର ଇଚ୍ଛା କ'ଣ ସେହି ବିଷୟରେ ବର୍ଣ୍ଣନା କରାଯାଇଛି ଏହା ଏକ ସତକଥା ସେଥିପାଇଁ

ଶୋ ଟି ମୋ ପାଖରେ ସବୁଠାରୁ ଅଧିକ ଭଲ ଲାଗେ